ଭାଇନା ଇଏ ଗୋଟେ ପ୍ରୋବ୍ଲେମ୍ ଗୋଟେ ହୋଇଯାଇଛି ମାନେ ମୁଇଁ ଗୁଟେ ଟିକେଟ୍ କାଟ୍ଲି ଅଲ୍ଗା ଆରି ରଙ୍ଗ୍ ବସ୍ରେ ଚଢ଼ିଦେଇଛି ତ ତା'ର ଇଏଟା ବୋଲେ କ'ଣ କରାହେବ ସେଇଟା ପଇସା ଯଦି ରିଟର୍ନ୍ ପାଇବାକୁ ହେଲେ ତମେ ବି ସେମିତି କହିଲେ ହେବ କି ଗାଁ ଯିବା ସମୟରେ ଅଲଗା ଗାଁରେ ଗୋଟେ ଆମର ସେ ମ୍ୟାରେଜ୍ ଗୋଟେ ହେଉଥିଲା ସେ ସମୟରେ ଗଲାବେଳେ ଟିକେଟ୍ ଅଲଗା କାଟିଦେଲି ଭୁଲ୍ରେ ସେଇଟା ପାଇଁ ସେ ପଇସା ରିଟର୍ନ୍ କରିବାକୁ ଚାହୁଁଛି ମୁଇଁ ସେ ବସ୍ର ହେଡ଼୍ ଅଫିସ୍ କେଉଁଠି ରହୁଛି ବସ୍ ଇଏ ଟ୍ରାଭେଲ୍ ଆମର ଯେତେ ଇଏଟା ସେଇଟା ପାଇଁ ତ ତମକୁୁ କହୁଛି ଭାଇନା ସେ ପଇସା ଟିକେ କେତେ ତମେ ରଖି କରି ମିସା ଏ କରିଦିଅ ବଲେ ଇଏ କରିଦେଲେ ରିଟର୍ନ୍ କରିଦେଲେ ଭଲ ହୁଅନ୍ତା ବଲୁଥିଲି ହଇରାଣ ଏମିତି କିଛି ନାଇଁ ଆଜ୍ଞା ଆମେ ଯେମିତି ନିୟମ ହିସାବରେ କହୁଛୁ ଭୁଲ୍ରେ ଟିକେଟ୍ କାଟିଦେଇଥିଲୁ ଆଉ ସେ ପଇସା ଆମେ ରିଟର୍ନ୍ ପାଇବାକୁ ଚାହୁଁଛୁ ନାଇଁ ନାଇଁ ମଝିରେ ଗୋଟେ ଆମେ ଏମିତି ଏକା ହେଇଥିଲୁ ଆରି ଗୋଟେ କଣ୍ଡକ୍ଟର୍ ଆଜ୍ଞା ପଇସା ରିଟର୍ନ୍ କଲେ ତ ନାଇଁ ନାଇଁ ତମର ଷ୍ଟାପ୍ ତ ଆଉ ସେ ଆମର ଅନିଲ ନାଇଁ କି କଣ୍ଡକ୍ଟର୍ ଆଜ୍ଞା ସେ ଅନିଲ ଇଏ ଆମର ବେଚ୍ର ଆକା ରିଟର୍ନ୍ କରିହେବ ବୋଲି କହିଛନ୍ତି ଆର୍ ଆପଣ କେମିତି ନାଇଁ ହେବ ନାଇଁ ବୋଲି କହୁଛନ୍ତି ଆଉ ନାଇଁ ସେମିତି କିଛି କହୁନାଇଁ ତମେ କେତେ ଯଦି ସିଠିରୁ କାଟୁଚ ବଏଲେ କାଟିକିନା ବାକି ରିଫଣ୍ଡ୍ କର ଭାଇ କ'ଣ ପାଇଁ ବୋଲେ ଆମର୍ ବି ଯିବାର ଅଛି ବୁଝିଲ କି ନାଇଁ ଆମର୍ ମ୍ୟାରେଜ୍ ଗୋଟେ ଅଛି ଏବେ ଏଠୁ ଗଣେଶ ପୂଜା ଚାଲିବ କି ନାଇଁ ଆମର ଏଇ ଭଉଣୀ ଘର ଗୁଟେ ଯିବାର ଅଛି ତ ସେଇଟା ପାଇଁ ଆମର ଫ୍ୟାମିଲି ଯିବୁ ବଲିକରି ଟିକେଟ୍ କରିଥିଲି ହେଲେ ମୁଇଁ ଏବେ ସେ ଇଏ ଯିବାକୁ କେଉଁ ବାଟରେ ଗଲେ ହେବ ମୁଇଁ ତ ସେ କଷାଗୁମଟା ଟିକେଟ୍ କାଟିଥିଲି ଏ ବୋରିଗୁମା ଯିବାର ଅଛି ମୋର ଜୟଯୁକ୍ତା ଯୁକ୍ତା ପରେ ବସ୍ ଫାଟ୍ଲା ପରେ ବସ୍ ଆଜ୍ଞା ଯେ ତମର୍ ବସ୍ କେଉଁଠି ଯାଉଛି କେନ୍ତା ଛଅଶହ କ'ଣ ହିସାବରେ ଇଟା କାଟୁଛ ତୁମେ ହଏ ଅଧାରୁ ଅଧା ପଇସା କ'ଣ ପାଇଁ କାଟୁଛ ତମେ କ'ଣ ପାଇଁ ମାନେ ମୁଇଁ ସେଥର ମିସା କାଟିଥିଲି ଅଧାରେ ଗୁଟେ ପଚାଶ ଶହ ଟଙ୍କା ନାଇଁ ଟିଫିନ୍ ଖର୍ଚ୍ଚ ଗୋଟେ ଦିଅ ଭାଇ ବୋଲେ ଗୋଟେ ଅଲଗା କଥା ବାରଶରୁ ବାରଶ ଛଶହ ନେବି ବଳୁଛ ତମେ ଆରି ହଉ ଠିକ୍ ଅଛି ହେଲେ